ହଁ ଆମର ଗାଈ ଗୋରୁମାନଙ୍କୁ ରଖିବା ପାଇଁ ଲୋକ ଅଛନ୍ତି ଏବଂ ତାଙ୍କର ରକ୍ଷଣାବେକ୍ଷଣ କରିବା ପାଇଁ ଓ ତାଙ୍କର ଯତ୍ନ ନେବା ପାଇଁ ମଧ୍ୟ ଆମ ଘରେ ଲୋକ ଅଛନ୍ତି ବର୍ଷା ସମୟରେ ତାଙ୍କୁ ଗୁହାଳେ ବାନ୍ଧି ତାଙ୍କର ଖାଦ୍ୟପେୟ ପୂରଣ କରିବାକୁ ମଧ୍ୟ ଆମ ଘରେ ଲୋକ ଅଛନ୍ତି